ମୋତେ ଗୋଟିଏ ସମୟରେ ମୋର ଦେହ ଖରାପ ଥିଲା ମୋ ପରିବାରର ଯାହାଦ୍ୱାରା ମୁଁ ସମସ୍ତଙ୍କର ଗାଁ ନିଜ ଲୋକଙ୍କର ପରାମର୍ଶ ନେଉଥିଲି ବନ୍ଧୁ ବାନ୍ଧବଙ୍କର ପରାମର୍ଶ ନେଉଥିଲି କଣ କରିବି କେଉଁ ମେଡ଼ିକାଲକୁ ଯିବି କେମିତି ମୋର ଦେହଟି ଭଲ ରହିବ ଏବଂ କେଉଁଠି ନେଲେ ମୋ' ମାଁ ବାପା ବଞ୍ଚିପାରିବେ ସେଥିପାଇଁ ସମସ୍ତଙ୍କଠୁ ପରାମର୍ଶ ନେଉଥିଲି କିପରି ପଇସା ଆସିପାରିବ କେଉଁ ମେଡ଼ିକାଲରେ ରଖିବି କେତେଦିନ ରଖିବି କ'ଣ ହୋଇଛି ଡାକ୍ତରଙ୍କ ପରାମର୍ଶ ନେଉଥିଲି ସାର୍ କ'ଣ ହୋଇଛି କେବେ ଭଲ ହୋଇପାରିବ କେତେଦିନ ପରେ ମୁଁ ଗାଁକୁ ଯାଇପାରିବି ମୋ ବାପା ମାଁ ଭଲ ହୋଇଯିବେ ନା ନାଇଁ ବନ୍ଧୁବାନ୍ଧବ ଲୋକଙ୍କଠାରୁ ପଇସା ପତ୍ର ଆଣିବା ସାହାଯ୍ୟ ସହଯୋଗ